ମୁଁ କିଣିଥିବା କାନ ଫୁଲ ଗୁଡ଼ିକର ଭଲ ଗୁଣ ହେଉଛି ସେ ଦେଖିବା ପାଇଁ ଅଧିକ ସୁନ୍ଦର ଓ ତାର ଦିଆଯାଇଥିବା ପଥର ଗୁଡ଼ିକ ମଧ୍ୟ ଛାଡ଼ୁନାହିଁ କି ରଙ୍ଗ ବି ଛାଡ଼ୁନାହିଁ